ହଁ ମୁଁ ଦଶରୁ ଦଶଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବି ସେଗୁଡ଼ିକ ହେଲା ଏକଲକ୍ଷ କୋଡ଼ିଏହଜାର ନଅଶହ ପଇଁଚାଳିଶ ଦୁଇଲକ୍ଷ ବାରହଜାର ବାସ୍ତରି ତିନିଲକ୍ଷ ନଅହଜାର ସାତଶହ ପଞ୍ଚାଅଶି ପାଞ୍ଚଲକ୍ଷ ପଚାଶହଜାର ତିନିଶହ ଅଶି ଆଠଲକ୍ଷ ବୟାଳିଶହଜାର ପାଞ୍ଚଶହ ପଚିଶ